ଭାରତରେ ଶିକ୍ଷାବ୍ୟବସ୍ଥା ର ଆ ଇ ଅଛି ଯେହେତୁ ଆମେ ଯେହେତୁ ଗରୀବ ପିଲାମାନେ ପଢ଼ି ପାରିବେନି ତାଙ୍କ ପାଖରେ ସରକାରର ବ୍ୟବସ୍ଥା ବହୁତ ଅଳପ ପହଁଞ୍ଚୁଛି ବହୁତ ଟଙ୍କା ସାରି ତାଙ୍କ ବାପା ମାଁ ତାଙ୍କୁ ପଢ଼େଇ ପାରିବେନି ନା ବଡ଼ ବଡ଼ କଲେଜରେ ଯେଉଁ ମାନେ ଭଲ ପଢ଼ୁଛନ୍ତି ସେମାନେ ବି ଚାକିରୀ କରି ପାରିବେନି କାହିଁକି ନା ସେମାନଙ୍କ କତିରେ ପଇସା ନାହିଁ ଧନୀ ଲୋକମାନେ ଏ ପଇସାରେ କିଣି ନଉଛନ୍ତି ଚାକିରୀ ଭଲ ନ ପଢ଼ିଲେ ବି ଧନୀ ଲୋକମାନେ ପଇସା ଦେଇ ଦେଇ ଚାକିରୀ ପାଇ ଯାଉଛନ୍ତି ସେଥିପାଇଁ ସେ ଚାକିରୀ ପାଇଯାଉଛନ୍ତି ଗରୀବ ଲୋକମାନେ ଯେତେ ପଢ଼ିଲେ ବି ସେ ମୁଲିଆ ଚାଷ କରୁଛନ୍ତି ସେଥିପାଇଁ ସେ ଚାକିରୀ କରି ପାରୁନାହାଁନ୍ତି ଯେତେ ପଢ଼ିଲେ ବି ସେ ବାହାରକୁ ଯାଇକି ଖଟୁଛନ୍ତି ଶିକ୍ଷା କରୁଛନ୍ତି ଚାକିରୀ ଗୋଟିଏ ହେଲେ ପାଉନାହାଁନ୍ତି ବାହାରେ ଯାଇକି ଖଟୁଛନ୍ତି ଧନୀ ଲୋକମାନେ ପଇସା ଦେଇ ଦେଇ ପା ୟେ ହେଇ ଯାଉଛନ୍ତି ଏବେ ମାର୍କ ବି କିଣିଲେଣି ସେଥିପାଇଁ